ହଁ ମୁୁଁ ସାହୁ କିରାଣା ଷ୍ଟୋରରୁ କହୁଛି ହଁ ପ୍ଲମ୍ବର କେତେ ସ୍କୋୟାର ଫୁଟ୍ କେତେ ରେଟ୍ ଲାଗି ଏଇଟା ଆପଣ ରେଟ୍ କ'ଣ କେତେ ଚାଲିଛି ନାଇଁ ବହୁତ ଲଗାଇବାର ଅଛି ଯେ କିଛି ନା କିଛି ଗୋଟେ ହିସାବରେ ଟିକେ ରେଟ୍ ଟିକେ ଲଗାହେବ ହଁ ମୁଁ ନାଇଁ ନାଇଁ ମୋର ବହୁତ ଲଗାଇବାର ଟିକେ ମୋର ବହୁତ ଲଗାଇବାର ବୋଲି ବୋଲିି ହଁ ହଁ ହଁ ଭଲ କାମ ଧାମ କରୁଛ ତୁମର ନାମ ମୁଁ ଟିକେ ଶୁଣିଲି ତ

ବୋଲେ ସେଇ ହିସାବରେ ଟିକେ ରେଟ୍ ହଁ ଆପଣ ଆମର ଏଇ ପହଲା ଠିକ ଅଛି ନା ଆପଣ ତ ମୁଁ କଲ୍ କରିବି ଠିକ୍ ଅଛି ଠିକ୍ ଅଛି ରଖନ୍ତୁ